ଆଜ୍ଞା ପନ୍ଦର ତାରିଖ ଯେଉଁ ମୁଁ ସାର୍ଟଟା କିଣି ଥିଲି ସାର୍ଟଟା ପିନ୍ଧିଲା ପରେ ମୋତେ ଲାଗୁଛିଯେ ସାର୍ଟର ଭୁରଭୁରି ବହୁତ ବାହାରି ପଡ଼ୁଛି ଥରେ ଦୁଇ ଥର କାଚି ଦେଲା ପରେ ବହୁତ ଭୁରଭୁରି ବାହାରି ପଡ଼ୁଛି ଆଉ ଏଇଟା ଦେଖାଇବାର ଲାଗି ବି କାଚି ଦେଲା ପରେ ଆର୍ ଭଲ ନାହିଁ ଦିଶିବାର ପହିଲା ଯେମିତିଆ କିଣିଲା ବେଳକୁ ଭଲ ଦିଶୁଥିଲା କାଚି ଦେଲା ପରେ ଥରେ ଦୁଇଥର ଆର୍ ଭଲ ନାହିଁ ଦିଶିବାର ଯେଉଁଟାକି ପିନ୍ଧିଲେବି ପଛେ ଆର୍ ଭଲ ନାହିଁ ଲାଗିବାର ଆର୍ ସେଇଟା ତା'ର ତା'ର ତ କ୍ୱାଲିଟିଟା ତ ଠିକ୍ ନାହିଁ ରହିବାର ସେଥିଲାଗି ଏହି ଜିନିଷକୁ ପଇସାକୁ ଦେଖିଲା ବେଳକୁ ଏ ଜିନିଷଟା ବହୁତ ଶସ୍ତା ହୋଇଗଲା ଧନ୍ୟବାଦ